ଆମ ଦେଶରେ କିଛି ବି ବ୍ୟବସ୍ଥା ନଥିଲା ଆମ ଦେଶ କେତେ ବର୍ଷ ବର୍ଷ ଧରି ଆମ ଦେଶରେ କେହିି ବି ପାଠ ପଢ଼ି ନଥାନ୍ତି ସବୁ ଲୋକମାନେ ଅଶିକ୍ଷିତ ଥିଲେ କେହିି ବି ପାଠ କ'ଣ ଚାକିରୀ କ'ଣ କିଛି ବି ଜାଣିନଥିଲେ ହେଲେ ଆମ ଦେଶ ଏବେ ଏମିତି ହେଇଯାଇଛି ଯେ ପାଠ ପଢ଼ିବା ପାଇଁ ସମସ୍ତ ଆଗ୍ରହ କରନ୍ତି ଆମ ଦେଶରେ ଆଗେ ଖାଇବା ପାଇଁ କିଛି ନଥିଲା ପିନ୍ଧିବା ପାଇଁ କିଛି ନଥିଲା ପାଇଁ ବି କିଛି ନଥିଲା ହେଲେ ଆଗେ କିଛି ବି ଲୋକମାନେ ପଢ଼ିବା ପାଇଁ ଇଣ୍ଟରେଷ୍ଟ ନଥିଲେ କେତେ ବର୍ଷ ବର୍ଷ ଧରି ଆମ ଦେଶରେ କିଛି ଲୋକ ଜଙ୍ଗଲରେ ରହୁଥିଲେ ତ କିଛି ଲୋକ ଘରଦ୍ୱାର କରି ରହୁଥିଲେ ହେଲେ ଆମ ଦେଶରେ ଏମିତିକା ଶିକ୍ଷା ହେଲା ଯେ ଆଜି କେତେ ଲୋକ କ'ଣ ହେଇଛନ୍ତି ଯେମିତି ଆମ ଦେଶ ଆଜି ଗାଁ ଗାଁରେ ବିଦ୍ୟାଳୟ ଖୋଲିଛି ଆମ ଦେଶ ଆଜି କେତେକ ଗୌରବ ହେଇଛି ଗାଁ ଗାଁରେ ସ୍କୁଲ ଖୋଲିଲା ସମସ୍ତେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି ଆମ ସରକାର କରିଛନ୍ତି ପାଠ ପଢ଼ିବା ପାଇଁ ବହିପତ୍ର ଦେଉଛନ୍ତି ଖାଇବା ପାଇଁ ଭାତ ଦେଉଛନ୍ତି ସ୍କୁଲ ଯିବା ପାଇଁ ସାଇକଲ ଦେଉଛନ୍ତି ଆଉ ବହିପତ୍ର ବି ଦେଉଛନ୍ତି ହେଲେ ଆମ ଦେଶ ଏତିକି ଗୌରବ ହେଉଛି ଶିକ୍ଷକମାନେ ବି ହେଉଛନ୍ତି ଅଛନ୍ତି ବର୍ଷ ଧରିି ତ ଶିକ୍ଷକମାନେ ବି ଥିଲେନି ପାଠ ପଢ଼ିବା ପାଇଁ କାହାର ବି ଏତେ ଇଣ୍ଟରେେଷ୍ଟ ନଥିଲା ଯେତିକି ଆଜିକାଲି ଅଛି ଆଜିକାଲି ତ ପଢ଼ାଇବା ପାଇଁ କେତେକ ଲୋକ ଚାହଁନ୍ତି ହେଲେ ପଢ଼ିପାରନ୍ତିନି ଆମ ଦେଶରେ ବହୁତ ବହୁତ ଶିକ୍ଷକମାନେ ବି ଅଛନ୍ତି ପାଠ ପଢ଼ାଇବା ପାଇଁ ହେଲେ ପଢ଼ୁଛନ୍ତି ଆମ ଦେଶରେ ପାଠ ବହୁତ ଇମ୍ପୋର୍ଟାଣ୍ଟ ହୋଇଯାଇଛି ଗାଁ ଗାଁରେ ବି ବିଦ୍ୟାଳୟ ମାନେ ଖୋଲିଲେ ବ୍ରିଟିଶ ମାନେ ବି ବିଦ୍ୟାଳୟ ଖୋଲିଲେ ମାଧ୍ୟମିକ କଲେଜ ମାନେ ଖୋଲିଲେ ସମସ୍ତେ ଯାଆନ୍ତି ଆମ ଦେଶରେ ବହୁତ ଏଡୁକେଟେଡ଼୍ ଲୋକମାନେ ବି ଅଛନ୍ତି ଆମର କେତେକ କ'ଣ ହୋଇଛି